ମୋ ପୁଅ ପାଇଁ ଯେଉଁ ଡ୍ରେସ ଟା ଆଣିଥିଲି ତାର ଖରାପ ଗୁଣ କ'ଣ ଡ୍ରେସ୍ ଟା କିଛି ଦିନ ପିନ୍ଧିଲା ପରେ ତ ଆଉ ସବୁ ସୂତା ଖୋଲିଗଲା ତାକୁ ଡ୍ରେସ୍ ଟା ପ୍ୟାଣ୍ଟ ବି ଫାଟିଗଲା ଆଉ ବଟନ ମଧ୍ୟ ଛିଡ଼ିଗଲା ଆଉ କଲର କଲରଟା ପୁରା ଛାଡ଼ିଗଲା କିଛି ରହିଲାନି କଲରଟା ବହୁତ ଖରାପ ଲାଗୁଛି ମାନେ ଦେଖିବାକୁ ତ ବହୁତ ଖରାପ ଲାଗୁଛି ଆଉ ପଇସା ଯେତିକି ଦେଲି ମୋତେ ବହୁତ ବାଧିଲା